ହ୍ୟାଲୋ ହଁ ସାଙ୍ଗ କ'ଣ କରୁଛୁ ଆମେ ସବୁ ଫ୍ୟାମିଲି ସହିତ ଯିବୁ ରତ୍ନଗିରି ମଠ ବୁଲିବାକୁ ତୁ ଯିବୁ କି ଆମେ କାଲି ଆଡ଼କୁ ଯିବୁ ଟାଇମ୍ ସବୁ ଫ୍ୟାମିଲିର ସମସ୍ତେ ଯିବୁ ଗାଡ଼ି ଗୋଟେ ଟାଟା ମ୍ୟାଜିକ୍ଟେ ଦେଖିଛୁ କୁହା ତ ହୋଇନି ଆମେ ଭାବୁଛୁ ତ ବୋଲେରୋ ଠିକ୍ କରିଦେବା ଆଉ କିଏ କିଏ ଆସିବ ତୁମର କେଉଁ କଲର୍ର ଡ୍ରେସ୍ଟା ପିନ୍ଧିବୁ ମୁଁ ମୁଁ ସେଇ ବ୍ଲାକ୍ କଲର୍ର ଡ୍ରେସ୍ଟା ପିନ୍ଧିବି ଆଉ ଦଶଟା ହେଲେ ଲେଟ୍ ହୋଇଯିବ ତ ଆମେ ଭାବୁଛୁ ସାତଟା ବେଳୁ ବାହାରି ଯିବା ଆଉ ତୁ ଯଦି ଆଗରୁ ଆସିବୁ ତା'ହେଲେ ଆମ ଘରେ ରହିଯିବା ନହେଲେ ଆଉ ଯଦି ସେଇଦିନ ଆସିବୁ ତା'ହେଲେ ଟିକିଏ ଜଲ୍ଦି ଆସିବାକୁ ପଡ଼ିବ ଆଉ ହଁ ଯିବା ଆଉ ହଁ ସମସ୍ତେ ଭଲ ଅଛନ୍ତି ମୁଁ ମୁଁ ତ ଏଇ କଲ୍ କରିକି କଥା ହେଉଛି ହଁ ହଁ ଆମେ ଯିବା ଆଉ ମୁଁ ବି ସାହାଯ୍ୟ କରିବି ଲେଖିବାରେ ଆଉ ସାଙ୍ଗ ହୋଇକି ଲେଖିଦେବା ଆଉ ତୁ ତ ଆଗରୁ ଯାଉଛୁ ଯାଇଛୁ ସେଠିକୁ କ'ଣ କ'ଣ ଦେଖିଛୁ ଟିକିଏ କହିବୁ ହଁ ବହୁତ ଫୋଟୋ ବି ଉଠାଇବା ଆଉ ମଜା ବି ହେବ ଇନ୍ଷ୍ଟା ବି କରିବା ତୁ ତୋ ମାଆଙ୍କୁ ବି ସାଙ୍ଗରେ ଆଣୁନୁ କ'ଣ ହୋଇଛି ମେଡ଼ିସିନ୍ ଖାଇଛନ୍ତି ଆଉ ରୋଷେଇ କିଏ କରୁଛି ତୁ ଗଲେ ରୋଷେଇ କରିବାକୁ ସେ କରିଦେବେ ତ ତୁ କରୁନୁ ଓ ହୋ ଆଉ ଶିଖୁନୁ ହଁ ଯିବି ଆଉ ଶିଖେଇ ଦେବି ଆଉ ହଉ ହଉ ମୁଁ ରଖିବି ଯେ କିନ୍ତୁ କହୁଛି କି ଏଇଆ ସେଇଠି ସେଇଠି ବି ଆମେ ରୋଷେଇ କରିବା ସେଇଥିରେ ତୁ ଯଦି ରୋଷେଇ ନ ଶିଖିଛୁ ତା'ହେଲେ ମୋତେ କାମରେ ସାହାଯ୍ୟ କରିବୁ କ'ଣ ରେସିପି କରିବା ହଉ ହଉ ହଉ ତା'ହେଲେ ମୁଁ ରହିଲି